ହଁ ମୁଁ ପିଏମ୍ ପୋଷଣ ଯୋଜନା ବିଷୟରେ କହି ପାରିବି ଏହି ଯୋଜନାଟି ପ୍ରଧାନମନ୍ତ୍ରୀ ପ୍ରଥମ ଅପ୍ରିଲ ଦୁଇ ହଜାର ଆଠ ରେ ନିର୍ମାଣ କରିଥିଲେ ଏହି ଯୋଜନାରେ ଏହି ଯୋଜନାର ନାମ ବଦଳାଇ ଅଣତିରିଶ ସେପ୍ଟେମ୍ବର ଦୁଇ ହଜାର ଏକୋଇଶିରେ ଏହାକୁ ନରେନ୍ଦ୍ର ମୋଦି ପୋଷଣ ଶକ୍ତି ଯୋଜନା ଯୋଜନା ପ୍ରସ୍ତୁତ କରିଥିଲେ ଏହି ଯୋଜନାରେ ସବୁ ସ୍କୁଲରେ ପିଲାମାନଙ୍କୁ ମଧ୍ୟାହ୍ନ ଭୋଜନ ଠିକ ଟାଇମ୍ ରେ ମିଳିଥାଏ ଏହି ଅଧିକ ପ୍ରୋଟିନ୍ ଯୁକ୍ତ ଖାଦ୍ୟ ମିଳିଥିବାରୁ ପିଲାମାନେ ଠିକ ସଠିକ ସମୟରେ ପାଠ ପଢ଼ିବା ପାଇଁ ଆସିଥାନ୍ତି ଏହି ଯୋଜନାରେ ସପ୍ତାହକୁ ତିନି ଦିନ ଆମିଷ ମଧ୍ୟ ଦିଆଯାଇଥାଏ ଆଉ ତିନି ଦିନ ନିରାମିଷ ଦିଆଯାଇଥାଏ ଏହି ସ୍କୁଲରେ ପଢ଼ୁଥିବା ପିଲାମାନେ ଏହି ଖାଦ୍ୟ ଦ୍ୱାରା ବହୁତ ଉପକୃତ ହୋଇଥାନ୍ତି ସେମାନେ ଆଗ୍ରହର ସହ ସ୍କୁଲକୁ ଆସିଥାନ୍ତି